ମୁଁ ଏକ ରେଡ଼୍ମିର ପାୱାର ବ୍ୟାଙ୍କ ଆଣିଥିଲି ସେ ପାୱାର ବ୍ୟାଙ୍କକୁ ଚାର୍ଜ କରିବା ପାଇଁ ଦୁଇ ଦିନ ଫୁଲ୍ ଚାର୍ଜ କରିବା ପାଇଁ ଦୁଇ ଦିନ ତିନି ଦିନ ଲାଗେ କିନ୍ତୁ ଚାର୍ଜ ଖୋଲିକି ରଖି ସାରିଲା ପରେ ଆପେ ଆପେ ସେଥିରୁ ଚାର୍ଜ କମିଯାଏ ଏବଂ ଦୁଇ ଦିନର ଚାର୍ଜ ଭିତରେ ମୋ ମୋବାଇଲ ବି ଦୁଇ ଘଣ୍ଟା ଚାର୍ଜ ହୋଇପାରେନି ଏହା ହେଉଛି ମୋର ନେଗେଟିଭି ଏକ୍ସପିରିଏନ୍ସ ଯେଉଁଟାକି ଏକ ପାୱାର ବ୍ୟାଙ୍କ ଉପରେ